ହ୍ୟାଲୋ ହଁ ସୂଚୀ ହଁ ତୋତେ ନୂଆ କିଛି କହିବାର ଥିଲା ତ ସେଥିପାଇଁ କଲ୍ କରିଥିଲି ହଁ ମୋ ଜୀବନର ସବୁଠୁ ବଡ଼ ସମସ୍ୟା ମାନେ ଦୁଃଖ ଯେଉଁଟା ମୁଁ ଅନ୍ୟମାନଙ୍କ ଭିତିରେ ଦେଖିଛି ସେଇଟା ମୁଁ ତୋତେ ଆଜି କହିବାକୁ ଯାଉଛି ତ ମନଦେଇ ଶୁଣୁ ମୋ ଜୀବନର ସବୁଠୁ ଗୋଟେ ବଡ଼ ମାନେ ଦୁଃଖ ମୁଁ ଯେଉଁଟା ଦେଖିଚି ଲାଇଫ୍ରେ ଏକ୍ସପିରିଏନସ୍ କରିଛି ସେଇଟା ହେଲା ବାହାନଗା କର କରମଣ୍ଡଳ ଯେଉଁ ଟ୍ରେନ୍ ଆକ୍ସିଡ଼େଣ୍ଟ୍ ସେଇଟା ଗୋଟେ ଓଡ଼ିଶାରେ ଏମିତି ମାନେ ଟ୍ରେନ୍ ଦୁର୍ଘଟଣାରେ ପ୍ରଥମ ମାନେ ହେଇଗଲା ମାନେ ଦୁର୍ଘଟଣା ଭିତରେ ଆଉ ବହୁତ ଲୋକ କର ଦୁର୍ଘଟଣାରେ ବହୁତ ଦେହା ମାନେ ମରିଗଲେ ଲୋକମାନେ ମୃତ ହୋଇଗଲେ ସେମାନେ ଏଁ ଜଗନ ବହୁତ ବହୁତ ଟୁରିଷ୍ଟମାନେ ଏମତି ବହୁତ ଥିଲେ ଯେଉଁମାନେ ଯାତ୍ରୀମାନେ ଥିଲେ ସେମାନେ ଜଗନ୍ନାଥଙ୍କୁ ଦେଖା କରିବାପାଇଁ ବି ଯାଉଥିଲେ ବଟ୍ ସେମାନେ ଏଁ ଲାଷ୍ଟ୍ ଶେଷ ସମୟରେ ଜଗନ୍ନାଥଙ୍କୁ ଦେଖା କରିପାରିଲେ ନାହିଁ ଆଁ ତା' ପୂର୍ବରୁ ହିଁ ତାଙ୍କର ମୃତ୍ୟ ହେଇଗଲା ତ ମୁଁ ସେଇ ସମୟରେ ବି ଥିଲି ସେଇଠି କିଛି ଦେଖିଛି ଲୋକମାନଙ୍କ ବହୁତ ଛଟପଟ ହେଉଥିଲେ ଶୁଣିଛିବି ଦେଖିଛି ବି ଗୋଟେ ଶିଶୁଟାକୁ ବି ମୁଁ ଦେଖିଛି ସେ ଛଟପଟ ହେଉଥିଲା ଆ କେମିତି ସେ ଦୁର୍ଘଟଣା ଆମେ କେମିତି ବଞ୍ଚିଯାଇଛୁ ଭଗବାନଙ୍କ ଦୟାରୁ ବଟ୍ ଯେଉଁମାନେ ବଞ୍ଚି ପାରିନାହାଁନ୍ତି ଆଁ ଭଗବାନ ଜଗନ୍ନାଥ ସେମାନଙ୍କ ଆତ୍ମାକୁ ଶାନ୍ତିରେ ଶାନ୍ତି ଦିଅନ୍ତୁ ଯେମିତିକି ସେମାନେ ଗୋଟେ ଅଚାନକ ମୃତ୍ୟୁ ମଲେ ତ ତାଙ୍କ ଆତ୍ମା ବି ବହୁତ କାନ୍ଦୁଥିବ ସେଇଟା ସେଇଟା ସେମାନେ ଏଇଟା ଗୋଟେ କରମଣ୍ଡଳ ଅଁ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ସବୁଠୁ ଗୋଟେ ହାଁ ଓଡ଼ିଶାରେ ଗୋଟେ ଡର ଡର ଭୟ ଗୋଟେ ଇଏ ହେଇଗଲା ସବୁଠୁ ବଡ଼ ଦୁର୍ଘଟଣାଟେ ଟ୍ରେନ୍ ଦୁର୍ଘଟଣାରେ